ଅର୍ଡ଼ର କରାଯାଇଥିବା ଖାଦ୍ୟ ଫେରାଇବା କାରଣ ହେଲା ଆମେ ଯେଉଁ ଖାଦ୍ୟକୁ ଦେଖି ଅର୍ଡ଼ର କରିଥିବୁ ସେହି ଖାଦ୍ୟ ଦେଖେଇଲା ବେଳେ ଅଲଗା ଦେଖେଇଥିବ କିନ୍ତୁ ଆମେ ଯେତେବେଳେ ଡେଲିଭରି ରିସିଭ୍ କରିଥିବୁ ସେତେବେଳେ ଅଲଗା ଥିବ ସେଥିପାଇଁ ଆମେ ବାଧ୍ୟ ହେଇକିରି ଖାଇବା ଫେରେଇବାକୁ ବାଧ୍ୟ ହେଇଥାଉ କାରଣ ଅଧିକା ତେଲିଆ ହେଲେ ରହିଯାଇଥିବ ନାଇଁ ବୋଇଲେ ତଟକା ନଥିବ ନହେଲେ ଆମକୁ ଯେଉଁଟା ଖାଦ୍ୟ ପସନ୍ଦ ସେଇ ଖାଦ୍ୟ ଆସିନଥିବା ଯୋଗୁଁ ଆମେ ସେଇ ଖାଦ୍ୟକୁ ଫେରେଇବାକୁ ବାଧ୍ୟ ହେଇଥାଉ କାରଣ ଯେଉଁ ଜିନିଷ ଆମକୁ ଖାଦ୍ୟ ଖାଇବାକୁ ଇଚ୍ଛା ଥିବ କିନ୍ତୁ ସେଇଟା ଆସିନଥିବ ତାହେଲେ ଆମେ ସେଇ ଜିନିଷକୁ କେବେ ବି ଖୁସିରେ ରଖିପାରିନଥାଉ ତେଣୁ ଅର୍ଡ଼ର କରିଥିଲେ ବି ତାକୁ ଫେରେଇ ଦେଇଥାଉ ଢାଳି ହୋଇଯାଇଥିବା ଖାଦ୍ୟ କିମ୍ବା ଜିନିଷ ନିଖୋଜ ହେବାଟା ସୋ ଢାଳି ହେବା ଜିନିଷ କେବେ ବି ଗୋଟେଇ ହବ ନାହିଁ କି ହଜିଯାଇଥିବା ଜିନିଷ କେବେ ଖୋଜି ହୁଏନି ତେଣୁ ଆମେ ଯେଉଁଟା ଭଲ ଖାଦ୍ୟ ଆସିଥିବ ତାକୁ ରଖିଥାଉ ଯେଉଁଟା ଖରାପ ଖାଦ୍ୟ ଆସିଥିବ ତାକୁ ଆମେ ସୁନିଶ୍ଚିତ ଭାବେରେ ଫେରେଇବାକୁ ବାଧ୍ୟ ହେଇଥାଉ